ହ୍ୟାଲୋ ହଁ ଆଜ୍ଞା ଏଇଟା ଲୋ ଲୋପା ରେଷ୍ଟୁରାଣ୍ଟକୁ ଲାଗ୍ଲା କି ହଁ ଆଜ୍ଞା ମୁଁ ଗୋଟେ ଅଣ୍ଡା ଭୁଜିଆ ତିନିଟା ଅର୍ଡ଼ର୍ କର୍ବାର୍ ଥିଲା ହେଇପାର୍ବା ହଁ ଠିକ୍ ଅଛି ଆଜ୍ଞା ଦେଖୁନ୍ ଆଜ୍ଞା ସେନୁ ଅଣ୍ଡା ଭୁଜିଆା କହିବ ଟିକେ କମ୍ ମସଲା ଆଉ କମ୍ ତେଲରେ ଟିକେ କରବେ ହଁ ଆଜ୍ଞା ହଁ ଟିକେ କମ୍ ଦେବେ ସବୁ ଜିନିଷ ମସଲା ମସଲି ଜିନିଷ ଟିକେ କମ୍ କରିବେ ତେଲ ବି ଟିକେ କମ୍ କରିବେ ହଁ ଆଜ୍ଞା ଆଉ ମୋ ଠିକଣା ସାରା ଅଛି ବୋଲି ଟିକେ ପଠାଇ ଦେବେ